ଖେଳ ଏକ ଆମ ଜୀବନରେ ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଯେଉଁଥିରେ କି ଆମେ ଯଦି ଖେଳିବା ତ ଆମକୁ ସାଧାରଣ ଜିମ୍ କିମ୍ବା ଏକ୍ସର୍ସାଇଜ୍ କରିବାକୁ ପଡ଼େ ନାହିଁ ଦେହ ବହୁତ ଭଲ ରୁହେ ତା ଦ୍ୱାରା ଆମର ରକ୍ତ ସଞ୍ଚାଳିତ ହୁଏ ଏବଂ ଆମ ମାଇଣ୍ଡକୁ କିଛି ନୂଆ ଜିନିଷ କ୍ରିଏଟ୍ କରିବାରେ ସାହାଯ୍ୟ କରେ ଯେଉଁଥିରେକି ଖେଳ ଖେଳିବା ଦ୍ଵାରା ଆମର ପିଲାମାନଙ୍କର ବିକଶିତ ହୁଏ ଏବଂ ଏଜୁକେଶନ୍ ଉପରେ ତାର ସ୍ମରଣ ଶକ୍ତି ବଢ଼େ ଏବଂ ଖେଳ ଦ୍ଵାରା ଆମର ବହୁତ ପ୍ରକାର କ୍ରିଏଟିଭିଟି ବଢ଼େ ଯେଉଁଥିରେ କି ଖେଳି ଖେଳ ଖେଳିବାକୁ ଗଲେ ବହୁତ ପ୍ରକାର ସାଙ୍ଗ ସାଥୀ ମଧ୍ୟ ହବାକୁ ପଡ଼େ ଏକ ଗ୍ରାଉଣ୍ଡ୍ ବା ଏକ ପଡ଼ିଆରେ ଯାଇକି ଆମେ ନିଜ ଫିଲିଙ୍ଗସ୍ ବା ନିଜ କଥାକୁ ନିଜ ଦୁଃଖ ସୁଖକୁ ମଧ୍ୟ ସେୟାର କରିପାରିବା ଖେଳ ଦ୍ଵାରା ଦୁଇ ଦେଶକୁ ମଧ୍ୟ ମିଶାଇ ପାରିବା ଯେମିତିକି କ୍ରିକେଟ୍ ହଉ ବା ଇଣ୍ଡିଆ ପାକିସ୍ତାନର ମ୍ୟାଚ୍ ହଉ ଯେଉଁ ମ୍ୟାଚ୍ ଦ୍ଵାରା କି ଆମର ଯେତେ ଶତ୍ରୁତା ଥିଲେ ମଧ୍ୟ ଆମେ ମିତ୍ର ଭାବରେ ଦେଖିପାରୁ ତାକୁ ଘରେ ଫ୍ୟାମିଲି ପରିବାର ସାଙ୍ଗରେ ବସିକି ଆମେ ଖେଳ ଦେଖିପାରୁ ବା ଖେଳକୁ ଏଞ୍ଜୟ କରିପାରୁ ଏମିତି ମଣିଷ ଜୀବନରେ ଖେଳ ହେଉଛି ଗୋଟେ ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ ତ ମୋ ମତ ଅନୁସାରେ ଖେଳ ହେଉଛି ଆମ ଜୀବନର ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ